ଉତ୍ତମ ଗୁଣବତ୍ତାର ପ୍ରଜାତି ଏବଂ ସୁସ୍ଥ ପଶୁମାନଙ୍କୁ ଆମେ ନିହାତି ଚିହ୍ନି ପାରିବା ତାହା କିପରି ମୁଁ କହି ରଖୁଛି କି ପଶୁ ସୁନ୍ଦର ଦିଶୁଛି କି ନାହିଁ ତା ସହିତ ସେ ଖିଆ ପିଆ ତାର ଖାଇବା ତାର ଖାଇବାଟା କେମିତି ଖାଉଛି ସିଏ ତାପରେ ତାର କାନ କେମିତି ହଲାଉଛି ତାର ଲାଞ୍ଜ କେମିତି ହଲାଉଛି ଆଉ କେମିତି ସେ ଦେଖାଯାଉଛି ଏସବୁ ବିଷୟକୁ ଆମେ ଦେଖିକି ଜାଣିପାରିବା ଯେ ପଶୁଟା ଭଲ ନା ସୁସ୍ଥ ନା ଅସୁସ୍ଥ ଏ ବିଷୟ ବା ଗୁଣବତ୍ତାନା ନାହିଁ ସେ କଥା ଆମେ ଜାଣିପାରିବା ତାପରେ ଆଉ ଏହାପରେ ଏହାର ପରାମର୍ଶ ଆମେ ସେଇ ମାଲିକମାନଙ୍କ ଠାରୁ ମଧ୍ୟ ଆମେ ନେଇପାରିବା ସେ ମାଲିକମାନେ ମଧ୍ୟ ତାଙ୍କୁ ପଚାରିକରି ଆମେ ବୁଝିପାରିବା ସେମାନେ କହିଦେଇପାରନ୍ତି କି ଏହା କି ପ୍ରକାର ପଶୁ